ହଁ ମାଉସୀ ପ୍ରଣାମ ଆପଣ କ'ଣ କରୁଥିଲେ ଆପଣଙ୍କ ଦେହ ଭଲ ଅଛି ତ ଆଉ ଘରେ ସମସ୍ତଙ୍କ ଦେହ ହଁ ମୋ ଦେହ ଭଲ ଅଛି ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି ତ ଆଉ ମଉସା କ'ଣ କରୁଛନ୍ତି ଆପଣଙ୍କର ତ ପୁରୀ ଜଗନ୍ନାଥଙ୍କ ପାଖରେ ଆପଣ ରହୁଛନ୍ତି ଆଉ ମୁଁ ଆମର ତ ଭାଗ୍ୟରେ ନାହିଁ ଆମେ ଠାକୁରଙ୍କୁ ଦର୍ଶନ କରିପାରୁନୁ ଆଉ ଏବେ ତ ହଷ୍ଟେଲ୍ରେ ଅଛି ହଷ୍ଟେଲ୍ରୁ ଘରକୁ ଯିବି ଘରକୁ ଗଲା ପରେ ବୋଉ କହୁଥିଲା ଯିବାକୁ ସମସ୍ତେ ଗଲେ ଜଗନ୍ନାଥ ମନ୍ଦିର ବୁଲିବାକୁ ହଁ ସେ ଜଗନ୍ନାଥ ମନ୍ଦିରଟା ଭଲ ଲାଗୁଛି ଯେ ଯେଉଁ ପଣ୍ଡାମାନଙ୍କର ବ୍ୟବହାର ଆଉ ତା ପରିବେଶଟା କାଇଁ ମୋତେ ହେତେ ଭଲ ଲାଗୁନି ଆପଣଙ୍କ ମତ କ'ଣ ସେ ପରିବେଶ ଉପରେ ହଁ କିନ୍ତୁ ସେ ପରିବେଶ ଆଉ ତାଙ୍କ ବ୍ୟବହାର ଆଉ ମୋତେ ଟିକିଏ କାଇଁ ଭଲ ଲାଗୁନି ଖରାପ ଲାଗୁଛି ଆଉ କେମିତି ହେଲେ ତାଙ୍କ ସେ ପରିବେଶଟା ଟିକିଏ ଭଲ ଲାଗନ୍ତା ତୁମ ମତରେ ଟିକିଏ କୁହ

ନାହିଁ ପୂର୍ବରୁ ଆମେ ସାଙ୍ଗମାନେ ଯାଇଥିଲୁ ଠାକୁରଙ୍କୁ ଦର୍ଶନ କଲୁ ଭୋଗ ଆଣିଲୁ କିନ୍ତୁ ତାଙ୍କ ବ୍ୟବହାର ଆଉ ସେ ପରିବେଶ ଯେଉଁ ଅପରିଷ୍କାର କରି ରଖିଥିଲେ ତାଙ୍କ ସ୍ୱଚ୍ଛତା ଅବଲମ୍ବନ କରୁନାହାନ୍ତି କି ସ୍ୱଚ୍ଛ ରଖୁନାହାନ୍ତି ସେଇଟା ଟିକିଏ ଭଲ ଲାଗିଲାନି ଖରାପ ଲାଗିଲା ପ୍ରଶାସନ ତରଫରୁ ସବୁ କାର୍ଯ୍ୟ ଆସୁଛି କିନ୍ତୁ କାର୍ଯ୍ୟକୁ ଠିକ୍ ରୁପେ ଏମାନେ କରୁନାହାନ୍ତି ସେଇଟା ଦୁଃଖ ଲାଗୁଛି ଦେଖିବାକୁ ଆଉ ଠାକୁରଙ୍କ ଜାଗା କିନ୍ତୁ ଏମିତି କରୁଛନ୍ତି ଭଲ ଲାଗୁନି

ହଁ ମୁଁ ବି ଏବେ ଶୁଣିଥିଲି କ'ଣ ଆଗକୁ ରଥଯାତ୍ରା ଆସୁଛି ସେଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବି କରିବା ପାଇଁ ନିଷ୍ପତି ନେଇଛନ୍ତି ହଁ ଆମେ ପରିବାର ସମସ୍ତେ ସେଇ ରଥଯାତ୍ରା ଟାଇମ୍କୁ ଯିବୁ ଆଉ ହଁ ହଉ ମାଉସୀ ରହୁଛି ହଉ ମାଉସୀ ରହୁଛି ପ୍ରଣାମ